ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଉଛି ଦିବାଲି ଦଶହରା ଖ୍ରୀଷ୍ଟମାସ ଜନ୍ମାଷ୍ଟମୀ ରକ୍ସାବନ୍ଧନ ହୋଲି ଦିବାଲିରେ ଆମେ ବହୁତ ସାରା ବାଣ ଫୁଟେଇଥାଉ ଲଙ୍କାବାଣ କୁମ୍ଫି ବାଣ ଝିର୍ଝିରି ବାଣ ଇତ୍ୟାଦି ଇତ୍ୟାଦି ଦଶହରାରେ ଆମେ ଦୁର୍ଗା ପୂଜା ଦେଖିତେ ଯାଉ ରାବଣ ପୋଡ଼ି ଦେଖୁ ଆଉ ଦଶହରା ବୁଲୁ ଖ୍ରୀଷ୍ଟମାସରେ ଆମେ ଭୋଜିଭାତ କରୁ ଆଉ ପିକନିକ୍ ବୁଲିତେ ଯାଉ ଭୋଜିଭାତ କରୁ ଆଉ ଜନ୍ମାଷ୍ଟମୀରେ ଦୋଳ ପୂର୍ଣ୍ଣିମା ପାଳନ କରାଯାଏ ହୋଲି ପୂର୍ବରୁ ଆମେ ଗୋଟେ ଦିନ ସେଇଠି ଖେଳନ୍ତି ଦୋଳ ପୂର୍ଣ୍ଣିମାରେ ହୋଲି ଖେଳନ୍ତି ଆଉ ରକ୍ସାବନ୍ଧନରେ ଆମ ଭଉଣୀମାନେ ଆମକୁ ରାକ୍ଷୀ ବାନ୍ଧନ୍ତି ଆଉ ହୋଲିରେ ଆମେ ହୋଲି ଖେଳୁ ସକାଳୁ ଉଠିକି ହୋଲି ଖେଳୁ ଆଉ ରଙ୍ଗ ଲଗାଉ ସମସ୍ତଙ୍କୁ ଏହି ପର୍ବଗୁଡ଼ିକ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ ଆଉ ଆମକୁ ଭଲ ଲାଗେ ଆମେ ମନ ଖୁସିରେ ପାଳନ କରିଥାଉ